ବିଦ୍ୟାଳୟରେ ସମସ୍ତ ପ୍ରକାର ନୀତିଶିକ୍ଷା ସହିତ ବିଷୟବସ୍ତୁ ଉପରେ ପଢ଼ାଯାଏ ଯେମିତିକି ସାହିତ୍ୟ ବିଜ୍ଞାନ ଗଣିତ ଇତିହାସ ଭୂଗୋଳ ଏବଂ ଖେଳ ମଧ୍ୟ ଶିକ୍ଷା ଦିଆଯାଏ ଆମ ବିଦ୍ୟାଳୟରେ ବହୁତ ଗୁଡ଼ାଏ ନୀତିଶିକ୍ଷା ଏବଂ ଗୀତ ନାଚ ମଧ୍ୟ ଏବଂ ଚିତ୍ରାଙ୍କନ ମଧ୍ୟ ଶିକ୍ଷା ଦିଆଯାଏ ଏଥିନିମନ୍ତେ ଆମ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ବହୁତ ଭଲ ଏବଂ ସୁଶିକ୍ଷିତ ଅଟନ୍ତି